ମତେ ଜିନ୍ସ ପିନ୍ଧିବାକୁ ବହୁତ ଭଲଲାଗେ ଜିନ୍ସ ପ୍ୟାଣ୍ଟଟା ମୋତେ ବହୁତ ଭଲଲାଗେ ଏଥିପାଇଁକି ଏକ ପ୍ୟାଣ୍ଟଟା ପିନ୍ଧିଲେ ବହୁତ କମ୍ଫର୍ଟେବଲ୍ ମୋତେ ଲାଗେ ଆରାମ ବହୁତ ବି ଲାଗେ ପ୍ୟାଣ୍ଟଟାକୁ ପିନ୍ଧିଲେ ତା'ର ବି ଜିନ୍ସର ହାଫପ୍ୟାଣ୍ଟ ବି ଅଛି ହାଫପ୍ୟାଣ୍ଟ ବି ଅଛି ତା'ର କପଡ଼ା କ୍ୱାଲିଟି ବି ଭଲଅଛି ଆଉ ସେଥିପାଇଁ ମୋତେ ପିନ୍ଧିବାକୁ ଭଲଲାଗେ ତା'ର ଫୁଲ୍ ଫୁଲ୍ ପ୍ୟାଣ୍ଟଟା ମୋତେ ଭଲଲାଗେ ଏଥିପାଇଁକା ଯେଉଁଟାକି ଟ୍ରାଉଜର ଟାଇପର ଅଛି ଭିଡ଼ିଦେଲେ ସେଇଟା ରହିଯିବ ପୁଣି ରବର ଇଲାଷ୍ଟିକ୍ ପରିକା ଛାଟିଲେ ସେଇଟା ବହୁତ ଭଲଲାଗେ ମୋତେ ପିନ୍ଧିବା ପାଇଁକା ଜିନ୍ ପ୍ୟାଣ୍ଟଟା ତେଣୁ କରି ମୁଁ ଜିନ୍ ପ୍ୟାଣ୍ଟଟାକୁ ବହୁତ ପସନ୍ଦ କରେ ତେଣୁ କପଡ଼ା କ୍ୱାଲିଟି ବି ବହୁତ ଅଛି ଭଲଅଛି କପଡ଼ା କ୍ୱାଲିଟି ବି ବହୁତ ଅଛି ଭଲଅଛି ହେଲେ ହାପପ୍ୟାଣ୍ଟଟା ବି ପିନ୍ଧିଆକୁ ସେତେବି ବହୁତ ବି ଭଲଲାଗେ